ମୋର ପ୍ରିୟ ମାଛ ହେଉଛି ବିଲରୁ ଆସିଥିବା ଦଣ୍ଡେଇ କେରାଣ୍ଡି ମାଛଟି ମୋର ବହୁତ ପ୍ରିୟ ଏବଂ ବଳିଙ୍ଗି ମାଛ କଣ୍ଟିଆ ମାଛ ଖଇଁଙ୍ଗା ମାଛ ବରଗ ମାଛ ଏହି ଗୁଡ଼ିକ ମୋର ହେଉଛି ବହୁତ ପସନ୍ଦ ମାଛକୁ ଲୋକମାନେ ସାଧାରଣତଃ ଖାଇବାକୁ ପସନ୍ଦ କରନ୍ତି ଚୁନା ମାଛକୁ ଦଣ୍ଡେଇ କେରାଣ୍ଡି ମାଛ କୁ ବେସର ଦେଇ ଯୁଗୁଚୁକୁ କରି ଖାଇବାକୁ ପସନ୍ଦ ଲାଗେ ଏବଂ ବଳିଙ୍ଗି ଖଇଙ୍ଗା କଣ୍ଟିଆ ଏହି ଗୁଡ଼ିକ ମାଛ ମଧ୍ୟ ବହୁତ ପସନ୍ଦ ଭାକୁର ରୋହି ବଜାରରେ ସାଧାରଣତଃ ମିଳୁଛି କିନ୍ତୁ ଏହି ଗୁଡ଼ିକ ଚୁନା ମିଠା ମଧୁର ମଧୁର ମାଛ ନୁହେଁ ପୋଖରୀ ଗାଡ଼ିଆ ମାଛ ଏହି ଗୁଡ଼ିକ ବହୁତ ପସନ୍ଦ ଯେଉଁ ପୋଖରୀରୁ ଧରା ଯାଉଥିବା ମାଛ ମିଠା ମାଛ ସମୁଦ୍ରରୁ ଯେଉଁ ମାଛ ଆସିଛି ସେହି ଗୁଡ଼ିକ ହେଉଛି ଲୁଣି ମାଛ ସେହି ଗୁଡ଼ିକ ପସନ୍ଦ ଯୋଗ୍ୟ ସେତେ ନୁହେଁ କିନ୍ତୁ ବିଲ ମାଛ ଚୁନା ମାଛଟା ବହୁତ ପସନ୍ଦ ଏଇ ଯେ ଏହି ମାଛ ଗୁଡ଼ିକ ଖାଇବା ପାଇଁ ବହୁତ ପସନ୍ଦ